ହ୍ୟାଲୋ ସୁବ୍ରତ ଭାଇ ଅଟୋବାଲା କହୁଛନ୍ତି ତ ମୁଁ ରାଜେଶ କହୁଥିଲି ଟିକିଏ କଟକ ନରାଜ ଯିବାର ଅଛି ଆପଣ କେତେ ଟଙ୍କା ନେବେ

ହୁଁ ହଁ ଦିନମାନ ବୁଲିବୁ

କେତେ ଟଙ୍କା ନେବେ କଣ ଏତେ କଣ କହୁଛନ୍ତି କଣ ବାରଶହ ଟଙ୍କା କହୁଛନ୍ତି ହଁ ବାହାରୁ ଆସୁଛନ୍ତି ବୋଲି ଏତେ କହୁଛନ୍ତି ଏତେ ଟଙ୍କା କହୁଛନ୍ତି କି ଏଇଠିକା ଲୋକ ତ କହୁଥିଲେ ପାଞ୍ଚ ଶହ ଟଙ୍କାରେ ଯାଇ ଗୋଟେ ଦିନ ବୁଲିକି ଆସିବେ ନରାଜଟା ଏଇଠୁ କେତେ ବାଟ କି ଏତେ ଟଙ୍କା କଣ କହୁଛନ୍ତି କମାନ୍ତୁ ଟିକିଏ ଟିକିଏ କମ୍ କରନ୍ତୁ ଆମର ଯୋଉ ବାହାରୁ ଆସିବେ ଆମର ଆପଣଙ୍କ ଆଡ଼େ ଆପଣ ଟିକିଏ ରେଟ୍ କମାନ୍ତୁ ନରାଜର ନରାଜର କଣ କଣ ଅଛି ଆପଣ କୁଆଡ଼େ କୁଆଡ଼େ ନେବେ କହୁନାହାନ୍ତି

ଆପଣଙ୍କ ଏରିଆ ଆପଣ ଜାଣିଥିବେ

ତିନି ଜଣ ହଉ ହଉ ରଖୁଛୁ